ହଁ ମୁଁ ଦୋକାନରେ ରୋଷାଇ କ୍ଲାସ୍ ଯୋଗଦେଇଥିଲି ଏବଂ ସେଠାରେ ବିଭିନ୍ନପ୍ରକାରର ରୋଷାଇ ଶିଖିଥିଲି ଯାହାକି ଇଟାଲୀ ଚାଇନିସ୍ ଭଳି କିଛି ରୋଷାଇ ସ୍ପେସିଆଲିଷ୍ଟ ଶିକ୍ଷାଗ୍ରହଣ କରିଥିଲି ତାହା ହେଉଚି କେଏଫସିରେ ଶିକ୍ଷାଗ୍ରହଣ କରିଥିଲି ସବୁଠାରୁ ଅଧିକ ଚିକେନ୍ ବିରିୟାନୀ ଶିକ୍ଷାଗ୍ରହଣ କରିଥିଲି